ହ୍ୟାଲୋ ହୁଁ କୁହନ୍ତୁ

ଆଜ୍ଞା ହଁ ନିଅନ୍ତୁ ବହୁତ କମ୍ ପଇସାରେ ମିଳୁଛି ଆମର ଅଫର୍ ଏବେ ଚାଲିଛି ହଁ ଡିସକାଉଣ୍ଟ ଏଇ ସାତ ପରସେଣ୍ଟ ଦଶ ପରସେଣ୍ଟ ଭିତରେ ରହିବ ହଁ ଆମର ହୋଲସେଲିଂ ଆଜ୍ଞା ଆମର ହୋଲସେଲିଂ ସେ ଯେତିକି ହଁ ଆସନ୍ତୁ ଆଜ୍ଞା କୋଉଦିନ ଆସିବେ କି ଆଜ୍ଞା ହଁ ସବୁପ୍ରକାର ଆଇଟମ୍ ଅଛି ସାର୍ଟ୍ ପ୍ୟାଣ୍ଟ୍ କତିରୁ ବାହାଘର ଜିନିଷ ସବୁ ଭଲ ବି ଜିନିଷ ଅଛି ହୁଁ କପଡ଼ା ଅଛି ସବୁ ହୋଲେସେଲିଂ ଦିଆହେଉଛି ହଁ ସମ୍ବଲପୁରୀ ଅଛି ଭଲ ନୂଆ ଆଇଟମ୍ ବି ଆସିଯାଇଛି ଅଫର୍ ଲାଗିଛି ତ ସେଇ ଦଶ ପରସେଣ୍ଟ ପନ୍ଦର ପରସେଣ୍ଟ ଜିନିଷ ଉପରେ ଆଜ୍ଞା ଅଛି ଆଉ ତଥାପି ଶାଢ଼ୀ ଟା ଆସନ୍ତୁ ଆଜ୍ଞା କଥାବର୍ତ୍ତା ହେବା ସବୁ ଆପଣ ଡେଲି କଷ୍ଟମର୍ ଆମର ନା

ହଁ ହଁ ଦୋକାନ ସବୁ ଅଛି ଆଜ୍ଞା ହଁ ମାଲିକ ସହିତ କଥା ହେବା ଆମର ଚାଲୁଛି ଭଲ ଅଫର୍ ତମେ ପରା ନିଅ ଡେଲି ଆସ ମୁଁ ତୁମକୁ ଦେଉ ହଁ କରିଦେଇଥିବି ମାଲିକ ଥିବେ ମୁଁ କହିଦେବି କହିଦେବି ଭଲ ଭଲ ଆଇଟମ୍ ଦେଖେଇ ଦେବେ ତମକୁ ହଁ ହଁ

ଆମର ତ ଏଇନା ବାହାଘର ସିଜିନ୍ ସବୁ ଚାଲୁଛି ଆମ ଭଲ ଉଁ ଅଫର୍ ଭଲ ବେପାର ବହୁତ ଜାମ୍ ହେଉଛି ଦୋକାନ ଏଇନା ହୁଁ ଟିକିଏ ଶୀଘ୍ର ପଳେଇ ଆସିବେ ଦଶଟା ସୁଧା ପଳେଇ ଆସନ୍ତୁ ଫାର୍ଷ୍ଟ ସକାଳରେ ଦେଖେଇ ଦେଲେ ଫାଙ୍କା ହେଇଥିବ ବାହାର କରିଦେଲେ ପଳେଇବ ହଉ ହ୍ୱାଟସପ୍ ନହେନେ ଛାଡ଼ିଦିଅନ୍ତୁ କାଇଁ ଆସିବେ ତେଲ ପୁଡ଼ିକି ଛାଡ଼ିଦିଅନ୍ତୁ

ହୁଁ ହ୍ୱାଟସପ୍ରେ ଛାଡ଼ି ଦେଇଥାନ୍ତୁ ଦେଖିଆ କୋଉ କୋଉ ଆଇଟମ୍ ମୁଁ ତମକୁ ବହୁତ ଭେରାଇଟି ଦେଖେଇ ଦେମି ଆ ଅନ୍ୟପିଲା ଆଇଟମ୍ ଅଛି ମୁଁ ବି ଅଛି ଆ ଅନ୍ୟ ପିଲାଙ୍କୁ କହିଦେମି ଦେଖେଇ ଦେମି ନିଜ ଲୋକ ଆମର ହଁ ମୁଁ ତ ରହୁଛି ସବୁଦିନ ବେପାର ଟାଇମ୍ ନା ରହୁଛି ସବୁବେଳେ ହଉ ହଉ ରହୁଛି ଆଜ୍ଞା ଆମ ଦୋକାନ ଟିକିଏ ଜାମ୍ ଅଛି ରହୁଛି